ହଁ ଭାଇ କେମିତି ଅଛ ଆଉ ତୁମ ପରିବାର କେମିତି ଅଛି ପରିବାର ସବୁ

ହଁ ଘରକୁ ଗଲେ ଯିବାନା ବୁଲିଆକୁ ଯିବା ନା କ'ଣ କହୁଛ ଯିବା ଯେ ଦୁଇଟା ଫ୍ୟାମିଲି ଯିବା ଗୋଟେ କାର୍ ନାଇଁତ କୋଉଟା ଗୋଟେ ବୁକ୍ କରିକି ଯିବା କାହିଁକିନା ଅସୁବିଧା ହୋଇଯିବ ନା ପିଲାଛୁଆ ସବୁଯାକ ବର କଥା କହି ଯାଇଛନ୍ତି ହଁ ଆଉ କେତେ ଭଡ଼ା କ'ଣ ନେଉଛନ୍ତି ଟିକେ ଆମେ ଟିକେ କଥା ହୋଇଥାନ୍ତେ ନା ଓହୋ ହୋ ନେଉଛି ସେତିକି ହେଲେ ଦେଓମାଳି ଯିବା ଭୋଜିଭାତ କରିବା ଶୁଣ ଟିକେ କଥାବାର୍ତ୍ତା ହେବା ଟିକେ ଗପସପ କରିବା ଆସିବା ଆଉ ମଜାମସ୍ତି କରିବା ଆଉ ଏତେ ବର୍ଷ ପରେ ଆମେ ଯାଉଛୁ ଗାଁକୁ ନା ନେବା କ'ଣ ଗୋଟେ କହୁନା ତୁମେ ଫ୍ୟାମିଲିରେ କ'ଣ କଥା ହେଲନା କ'ଣ ଆମେ ହେଲେ ମିଶିକି ଆମେ କଥା ହୋଇଯିବା ହଁ ସବୁ ଖାଇବେ ନନଭେଜ୍ ବଗାରା ସବୁ ଖାଇବେ ଭେଜ୍ ସବୁ ଖାଇବେ ନା ନା ଆମେ ଆପଣ କ'ଣ ଖାଇବେ କହୁନାହାଁନ୍ତି ଆପଣଙ୍କ ଫ୍ୟାମିଲି ହଁ ମଟନ୍ ହଁ ନେଇଯିବା ବା ସେଇଟା ବି ନେଇଯିବା କାଇଁ ଟେନସନ୍ ହଁ ଚଳିବ ଚଳିବ ସେ ମଟନ୍ଟା ନେଇଯିବା ଆମେ ଭୋଜିଭାତ କରିବା ଭଲ ମାଛ ଫାଛ କରିବା ତ ଗୋଟା ସାଉଣ୍ଡ୍ ବକ୍ସ ଯାକ ନେଇଯିବା ସେଇଟା ବି ନେଇଯିବା ହଁ ଆଉ ହଁ ହଁ ହଁ ନାଇଁ ନାଇଁ ଆପଣ ଯଦି ଶୁଣ ଶୁଣ ଶୁଣନ୍ତୁ ଶୁଣନ୍ତୁ ମୁଁ କହୁଛି କ'ଣ ମାନେ ଆପଣ ଯଦି ଆମର ପାଖରେ ଯଦି କ'ଣ ସାଉଣ୍ଡ୍ ବକ୍ସ ଯଦି ଅଛି ମାନେ ତାଠୁ ନେଇଯାଆନ୍ତୁ କେତେଗୁଡ଼େ ପଇସା ଦେଇକି ଆପଣ ଇଆଡ଼େ ଆସିକି ଆମେ ଇଏ କରିଦେବା ନାଇଁକି ଆଉ ଫ୍ୟାମିଲି ଆମେ ଦୁଇ ଫ୍ୟାମିଲି ମିଶିକି କଥା ହୋଇଯିବା ଯେ ରାତିସାରା କଥା ହୋଇଯିବା ତ ସକାଳୁ ବାହାରିବା ଆମେ କେତେବେଳେ ବାହାରିବା ଆଉ କେତେବେଳେ ସେଠି ପହଞ୍ଚିବା କ'ଣ କରିବା ବୁଲାବୁଲି କରିବା ଭଲ ସ୍ଥାନଟା ସେଇଟା ଦେଓମାଳିଟା ଆଉ ନା କ'ଣ କହୁଛନ୍ତି ନାଁ ନାଁ ଆମେ ଏ ଦି ଫ୍ୟାମିଲି ହିଁ ଯିବା ଆଉ କାହାକୁ ନେବା ଆଉ ଆମେ ନେକ୍ସଟ ଟାଇମ୍ ଦେଖିବା ଆମେ ଏତେ ବର୍ଷ ବାହାରେ ଥିଲୁନା ଯାହା ହେଲେବି ତ ସେଥିପାଇଁ ମୁଁ କହୁଛି କି ଇଠି ଆମେ ରହିବା ଆଉ ଯିବା କେବେ ଆମେ ସିଆଡ଼େ ପଳେଇବା କେବେ କୁଆଡ଼େ ତୁମ କାମରେ ତମେ ବ୍ୟସ୍ତ ଥିବ ମୋ କାମରେ ମୁଁ ବ୍ୟସ୍ତ ଥିବି ତ ଇଆଡ଼େ ଭଲ ସୁଯୋଗ ମିଳିଛି ଯାହା ଯେହେତୁ ଆମେ ଦୁଇ ଫ୍ୟାମିଲି ଆମେ ମିଶିକି ଦେଓମାଳି ଟିକେ ବୁଲି ଆସିବା ଭୋଜିଭାତ କରିବା ନାଚଗୀତ ଟିକେ ହେବ ଟିକେ ଖୁସି ଲାଗିବ ଭଲ ଲାଗିବ ଆଉ ନା କ'ଣ କହୁଛନ୍ତି ଆଉ ସେ ବେଗଟା କହିଦେଇଛନ୍ତି ତ ସେ ବୋଲରୋଟା ହଁ ହଁ ହଁ ତୁମେ ତାକୁ କଥା ହେଇଦିଅ ଆଉ କଥା ହୋଇସାରିଲା ପରେ ତାକୁ ଭଡ଼ା କେତେ କ'ଣ ଛିଡ଼ୁଛି ସବୁ କିଛି ତାକୁ କହିଦେଇଥାଅ ଆମେ ତା ସକାଳେ କାଲି ଦେଇଦେବା ତାକୁ ପଇସା ହେଲା ନାଁ ନାଁ କାଲି ଦେଇ ଦେଇଥିବ ତୁମେ ହଁ କାଇଁକିନା ଆମେ ଏତେ ବର୍ଷ ପରେ ଆସିଲୁ ତାପରେ ଗୋଟେ ଭଲ ମିଶିକି ଭୋଜିଭାତ ଗୋଟେ କରିବା ଆଉ କିଛି ଗୋଟେ ନାଚଗୀତ କରିକି ମଉଜ ମସ୍ତି କରିକି ଆସିବା ବୋଲି ମୁଁ ଗୋଟେ ପ୍ଲାନିଂ କରିଛି ଆଉ ନା କ'ଣ କହୁଛନ୍ତି ହଁ ହଁ ସେମିତି ହିଁ କରିବା ଆଉ କେବେ ମିଶି ହେବ କେବେ ନାଇଁ ଆଉ ଏତେ ବର୍ଷ ପରେ ଆମେ ମିଶିଛୁନା କାମରେ ବ୍ୟସ୍ତ ଥାଉଛୁ ହଁ ହଁ ଯାଇହେଲା ସେଇକଥା ମୁଁ କହୁଥିଲି ପା ହଁ ଆଉ କ'ଣ କହୁଥିଲି ମାନେ ଗୋଟେ କ'ଣ ବହି ଫହି କ'ଣ ଖାତା ପତର ଧରୁଥିବ ପ୍ରବନ୍ଧ ଫ୍ରବନ୍ଧ ଟିକେ ସେଠି ରହିବା ଆଉ ଟିକେ କରିବା କ'ଣ ଗୋଟେ ହଁ ହଁ ସେଇକଥା କହୁଛି ହଉ ସେଦିନ ବାହାରିବା ଆମେ ହଁ ସେଦିନ ବାହାରିବା ଆମେ ହଉ ରହୁଛି ଆଁ